ନାଇଁ ମୁଁ ବିଶ୍ୱଜିତ ମହାରଣା କହୁଛି ମୁଁ ଓଡ଼ିଶାରୁ ଆସିଛି ତ ବେଙ୍ଗଲୋରରେ ଅଛି ମୁଁ କାମ ପାଇଁ ଖୋଜିବାପାଇଁ ଆସିଥିଲି ତ ମୁଁ ଭାବିଲି ଆପଣ ବି ଥିବେ କୁଆଡ଼େ ଆପଣ ବି ବାଙ୍ଗଲୋରରେ ଅଛନ୍ତି ଭାଇ ଭାଇ ମୋ ପାଇଁ ବି ଟିକେ ଖୋଜି ଦେବେନି କିଛି କାମ ମାନେ ଆପଣ ଆପଣଙ୍କୁ ଆପଣ କେଉଁ ଦୋକାନ ଖୋଲିଛନ୍ତି କି ହଁ ହଁ ଭାଇ କଣ ପନିପରିବା ଫଳମୂଳ ସବୁ ବିକନ୍ତି ଭାଇ ପନିପରିବା ଭାଇ କେମିତି କେମିତି ରେଟ୍ ଅଛି ଟିକେ କହିବେ ହଁ ହଁ ହଁ ଭାଇ ଆଉ ସାମଗ୍ରୀରେ କେତେ ପଡ଼ୁଛି ଆମର ରାସନ୍ ସାମଗ୍ରୀରେ ଜିନିଷ ତେଲ କେତେ ଅଛି ସେଠି ରେଟ୍ ଶହେ ସତୁରି ହଁ ହଁ ହଁ ହଁ ହଁ ହଁ ଭାଇ ଆଳୁ ପନିପରିବା କେମିତି ରେଟ୍ ହଁ ହଁ ହଁ ହଁ ନାଇଁ ଭାଇ ଓଡ଼ିଶାରେ କିଛି କାମ ମିଳିଲାନି ଗୋଟେ ମୁଁ ବାହାରକୁ ପଳେଇଆସିଲି ମୁଁ ଫ୍ୟାମିଲି ସହିତ ଆମ ପରିବାର ସହିତ ମୁଁ ପଳେଇଆସିଛି ବାହାରକୁ କିନ୍ତୁ କାମ ନ ମିଳିବା ଯୋଗୁଁ ବହୁତ ଅସୁବିଧାରେ ପଡ଼ିଛି ମୁଁ ନାଇଁ ଆପଣ କେତେ ବର୍ଷ ରହିଲେଣି କି ବେଙ୍ଗଲୋରରେ ଦଶବର୍ଷ ହୋଇଗଲାଣି ଭାଇ ମୋ ପାଇଁ ବି କିଛି ଟିକେ କାମ ଖୋଜିଦେଲେ ଭାଇ ଭଲ ହୁଅନ୍ତା

ଭାଇ କୌଣସି ହୋଟେଲ୍ ହେଉ କିମ୍ବା ମୁଁ କୌଣସି କାରଖାନା ହୁଏ କାମ ଥିଲେ ବି ବହୁତ ଭଲ ହୁଅନ୍ତା ନହେଲେ ଭାଇ ଆପଣଙ୍କ ଦୋକାନ କିମ୍ବା ଇଏ ବଡ଼ ବଡ଼ ରାସନ୍ ଦୋକାନରେ କାମ ମିଳି ଯାଇଥିଲେ ଭାଇ ବହୁତ ଉପକାର ହୁଅନ୍ତା ମୋତେ ହଉ ଭାଇ ହଉ ଭାଇ ଆପଣ ବି ଫ୍ୟାମିଲି ସହିତ ପରିବାର ସହିତ ପଳେଇଛନ୍ତି ହଁ ହଁ ଭାଇ ଆଉ କାମ ମିଳିବ ତ ନା ବେଙ୍ଗଲୋରରେ ଭାଇ ଟିକେ ହଉ ଭାଇ ହଉ ଧନ୍ୟବାଦ ଭାଇ